ଆମ ଅଞ୍ଚଳରେ ବେକାରୀ ସମସ୍ୟା ଘୋ ଘୋ ହୋଇ ବେଶୀ ବଢ଼ି ଚାଲିଛି ଏ ବେକାରୀ ସମସ୍ୟାଟା ଏତେ ମାତ୍ରାରେ ବଢ଼ିଚି ଯେ ସରକାର୍ ତାର୍ ଉପ୍ରେ କିଛି ପଦକ୍ଷେପ ବି ନାଇଁ ନେବାର୍ ଯଦି ପଦକ୍ଷେପ ନେତେ ତାହେଲେ ବେକାରୀ ସମସ୍ୟା ତ ନାଇଁ ବଢ଼୍ତା ମୁଖ୍ୟତଃ ଆଜିକେ ପାଞ୍ଚ୍ ବର୍ଷ ହେଲାନ ପିଲାମାନେ ସି ଟି ବି ଇ ଡ଼ି କରିଚନ୍ ଟିଚର୍ ପୋଷ୍ଟ୍ ନାଇଁ ବାହାର୍ କର୍ବା ସାତ୍ ଆଠ୍ ବର୍ଷ୍ ହେଲାନ ପିଲାମାନେ ଆଇ ଟି ଆଇ କରିଚନ୍ ଇଲେକ୍ଟ୍ରିକାଲ୍ରେ ଇଲେକଟ୍ରି ଡ଼ିପାର୍ଟ୍ମେଣ୍ଟ୍ରେ ପୋଷ୍ଟିଂ ନାଇଁ ବାହାର୍ କର୍ବାର୍ ଦଶ୍ ବାର ବର୍ଷ୍ ହେଲାନ ନର୍ସିଂ ସାରିଚନ୍ ନର୍ସିଂ କୋର୍ସ୍ ଏ ଏନ୍ ଏମ୍ କୋର୍ସ୍ ଛାତ୍ରମାନେ ଝିଅମାନେ ପୁଅମାନେ ନର୍ସିଂ ପୋଷ୍ଟ୍ ନାଇଁ ବାହାର୍ କରବାର୍ ଏନ୍ତି ବହୁତ୍ ପ୍ରକାର୍ ଭେରାଇଟି ଭେରାଇଟି ଅଛେ ଆଉ କମ୍ପୁଟର୍ ପଢ଼ିଚନ୍ ଡ଼ାଟା ଏଣ୍ଟ୍ରି ଅପରେଟର୍ ନାଇଁ ବାହାର୍ କର୍ବାର୍ ଯଦି ସର୍କାର୍ ଡ଼ାଟା ଏଣ୍ଟ୍ରି ଅପରେଟର୍ ଇ ନର୍ସିଂ ଏ ଏନ୍ ଏମ୍ ଗଲା ଟିଚର୍ ଡ଼କ୍ଟର୍ ଇ ପାଠମାନେ ପଢ଼ିକିରି ସବୁ ବାହାରେ ବୁଲୁଚନ୍ ପିଲାମାନେ ଯଦି ସେ ପୋଷ୍ଟ୍ମାନେ ବାହାର୍ କର୍ତା ତାହେଲେ ଆମ ଅଞ୍ଚଳରେ ବେକାରୀ ସମସ୍ୟା ଦେଖା ନାଇଁ ଦେତା ଯାହାର୍ ଫଳରେ ଆମର୍ ଅଞ୍ଚଳରେ ବେକାରୀ ସମସ୍ୟା ବହୁତ୍ ଦେଖା ଦଉଛେ ପିଲାମାନେ ପାଠ୍ ପଢ଼ିଚନ୍ ତାର୍ ପୋଷ୍ଟ୍ ସର୍କାର୍ ଯଦି ବାହାର୍ କର୍ତା ତାହେଲେ ଭଲ୍ ହେତା ଆଉ ଅଧିକରୁ ଅଧିକ ସ୍କୁଲ୍ ଖୁଲ୍ତା ମେଡ଼ିକାଲ୍ ଖୁଲ୍ତା ଆଇ ଟି ଆଇ ଖୁଲ୍ତା ବଏଲେ ପିଲାମାନେ ଅଧିକରୁ ଅଧିକ ଚାକିରି ପାଇ ପାର୍ତେ